ଆଜ୍ଞା ହଁ କୁହନ୍ତୁ କ'ଣ ହେଇଛି ଆଜ୍ଞା କେମିତି ହେଲା ଆଉ କେତେବେଳେ ହେଲା ଆଜ୍ଞା ଆପଣଙ୍କ ପଡ଼ୋଶୀଙ୍କ ଘରେ ଚାବି ପଡ଼ିନଥିଲା କି ଆଜ୍ଞା ଆପଣଙ୍କର ଯୋଉ ଡ଼୍ର ଲକର ଦିଆହେଇନଥିଲା କି ଓ ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା ଆମେ ପହଞ୍ଚୁଛୁ ହଉ ଆମେ ଆମେ ଏବେ ଯାଇକି ପହଞ୍ଚୁଛୁ ଆପଣ ଆପଣଙ୍କ ଆଡ଼୍ରେସ୍ଟା ଦେଇଦେବେ